ଢେଙ୍କାନାଳ ଜିଲ୍ଲାରେ ସରକାରୀ ଡାକ୍ତରଖାନା ଅଛି ସେଠାରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଦିଆଯାଉଛି ଯାହା ଫଳରେ ସେମାନେ ଭଲ ହୋଇପାରୁଛନ୍ତି ଶହେ ଆଠ ଶହେ ଆଠ ଆମ୍ବୁଲାନ୍ସ ଘର ଦୁଆର ମୁହଁରୁ ଆସିକି ଫୋନ୍ କଲେ ନେଇ ଯାଉଛି ଯାହା ଫଳରେ ସେମାନେ ଡାକ୍ତରଖାନାରେ ଭଲରେ ପହଞ୍ଚିପାରୁଛନ୍ତି ଶହେ ଦୁଇ ଜନନୀ ସୁରକ୍ଷା ଯୋଜନା ଗର୍ଭବତୀ ମହିଳାମାନଙ୍କୁ ଭଲସେ ନେଇ ପହଞ୍ଚାଇପାରୁଛି